ପଇସା ସଂଗ୍ରହ କରି ସେହି ପାଣ୍ଠି ଖାତାରେ ସଞ୍ଚୟ କରନ୍ତି ଏବଂ ସେହି ସଞ୍ଚିତ ଧନକୁ ବ୍ୟବହାର କରି କେତେଗୁଡ଼ିଏ ବହୁ ପରିମାଣର ଡାକ୍ତରଖାନାମାନ ସୃଷ୍ଟି କରି ସେହି ଡାକ୍ତରଖାନା ମାନଙ୍କରେ ସିଟ୍ର ପରିମାଣ ବୃଦ୍ଧି କରି ସେଠାରେ ଉପଯୁକ୍ତ ଏବଂ ଡାକ୍ତର ଏବଂ ନର୍ସମାନ ଯୋଗାଇ ଦେଇଛନ୍ତି ଏବଂ ସେହି ଡାକ୍ତରଖାନାମାନଙ୍କରେ ଏ ମାଗଣାରେ ଚିକିତ୍ସା ଦେବା ସହିତ ରୋଗୀମାନଙ୍କର ଭଲଭାବେ ରକ୍ଷଣାବେକ୍ଷଣ କରିବା ସହିତ ସେମାନଙ୍କୁ ବହୁ ପ୍ରକାରର ସୁବିଧା ମଧ୍ୟ ଯୋଗାଇ ଦିଆଯାଏ ଏବଂ ସେମାନଙ୍କୁ ଦିନକ ପିଛା ଅଣ୍ଡା ସହିତ ପାଉଁରୁଟି ଏବଂ କ୍ଷୀର ମଧ୍ୟ ଯୋଗାଇ ଦିଆଯାଏ ଏବଂ ଡାକ୍ତରଖାନାରେ ବିନା ଫରମାଲିଟିରେ ସବୁ ସବୁପ୍ରକାରର ସୁବିଧା ମଧ୍ୟ ଦିଆ ଯାଇଥାଏ ଏବଂ ସେହି ସୁବିଧାକୁ ଉପଯୁକ୍ତ ଭାବରେ ରୋଗୀମାନେ ବ୍ୟବହାର କରିପାରନ୍ତି ଏବଂ ନର୍ସମାନଙ୍କର ସେବା ଦ୍ୱାରା ରୋଗୀମାନେ ବହୁ ପରିମାଣରେ ଭଲ ଭାବରେ ଭଲ ହେଇଯାଆନ୍ତି ଏବଂ ବେଶୀ ସମୟ ଧରି ରହିପାରନ୍ତି ଏବଂ ଆଉ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଏ ନାହିଁ ଏବଂ କଲେଜମାନଙ୍କଠାରୁ ଅଧିକ ପରିମାଣର ଡାକ୍ତରମାନେ ଛାତ୍ରମାନଙ୍କୁ ନିଯୁକ୍ତି ଦେଇ ସବୁ ମେଡ଼ି ଡାକ୍ତରଖାନାରେ ଡାକ୍ତରମାନଙ୍କୁ ଉପକୃତ କରିଥାଏ ଏବଂ ସିଟ୍ ମଧ୍ୟ ବୃଦ୍ଧି କରାଇଛି ଯାହାଦ୍ୱାରାକି ଲୋକମାନଙ୍କର ମୃତ୍ୟୁହାର କମିଛି ଏବଂ ସବୁପ୍ରକାରର ରୋଗର ଚିକିତ୍ସା ହୋଇପାରୁଛି